ହଁ ମୁଁ କହୁଥିଲି କି ମୁଁ ଟିକେ ମୋର ଚୁଟି କାଟିବାର ଟିକେ ଥିଲା ମୁଁ ଭି କଟ୍ କାଟିବି କହୁଥିଲି ହଁ ମୁଁ ସେହି ଅଧ ଘଣ୍ଟେ ଭିତରେ ଯାଇକି ପହଞ୍ଚିଯିବି ହଁ ମ୍ୟାଡ଼ମ୍ ଭି କଟ୍ କାଟିଲେ କେତେ ନେଉଛନ୍ତି ୟୁଟା ହ୍ୟାଲୋ

ମ୍ୟାଡ଼ମ୍ ଆପଣ ଷ୍ଟ୍ରେଟ୍ନିଂ କରୁଛନ୍ତି ଷ୍ଟ୍ରେଟ୍ନିଂ କରୁଛନ୍ତି ହଁ କରାଇଥାନ୍ତି ତାକୁ କେତେ ନେଉଛନ୍ତି

ଆପଣ କେତେବେଳେ ଫ୍ରି ରହୁଛନ୍ତି କି ହଁ ମ୍ୟାମ୍ ଆଉ କଣ କହୁଥିଲି କି ଆଉ ଫ୍ରୀ ଯେତେବେଳେ ଥିବେ ମୁଁ ସେହି ଟାଇମ୍ରେ ଯିବି ଆପଣ ଥିବେ ଯଦି ବିଜି ଥିବେ ଆପଣ ଯଦି ବିଜି ଥିବେ ଅଧିକ କଷ୍ଟମର୍ ଥିବେ ମୁଁ ଗଲେ ଲେଟ୍ ହେବ ତ ସେଥିପାଇଁ କହୁଥିଲି କି କେଉଁ ଦିନ ଫ୍ରି ଅଛନ୍ତି କହିଲେ ମୁଁ ଟିକେ ଯାଆନ୍ତି ଆଉ

ତାକୁ କେତେ ନେଉଛନ୍ତି ମ୍ୟାଡ଼ମ୍ ମୋର ମୋର ବହୁତ କମ ସେଥିପାଇଁ ଯଦି କଣ କରିଲେ ଭଲ ହେବ ଟିକେ କହିବେ କି

ହଁ ସେହି କରିଦେବି ଘରୁ ସେହିଦିନ ସଫା କରିକି ଯିବି କିନ୍ତୁ ମୋ କହିବା କଥାକି ମୋର ଅଳ୍ପ ଚୁଟି ତ ସେଥିପାଇଁ କହୁଥିଲି କଲେ କେଉଁଟା ଭଲ ହେବ ଟିକେ ଆପଣ କହିଲେ ଭଲ ହୁଅନ୍ତା ହଁ ଆଉ ମ୍ୟାଡ଼ମ୍ ଯଦି ମୁଁ ପ୍ଲେନ୍ କାଟେ ତା ହେଲେ କେତେ ନେବେ ହୁଁ ହୁଁ ଓହୋ ହେଉ କରିବା ନା କଣ କହୁଥିଲେ ଆଜ୍ଞା ହେଉ ଠିକ ଅଛି ନହେଲେ ମୁଁ ଆପଣ କେବେ ଟିକେ ଅଧିକ ଫ୍ରି ରହୁଛନ୍ତି ମୋତେ ସେଦିନ ଟିକେ ଏହି ନମ୍ବରରେ କଲ୍ କରିବେ ମୁଁ ଯାଇକି ପହଞ୍ଚିବି ଆଉ ଟିକେ ଜଲ୍ଦି ଯାଇକି ଜଲ୍ଦି ଆସିବି ହଁ ମ୍ୟାଡ଼ମ୍ ଠିକ ଅଛି ହେଉ ମୁଁ ଏହି ଭିତରେ ଫୋନ କରିବି ଆପଣଙ୍କୁ ହେଉ ହେଉ ରଖୁଛି ମ୍ୟାଡ଼ମ୍